ହ୍ୟାଲୋ ଆଉ ଏ ତ ଏଠି ଏ କଣ କାମଧନ୍ଦା ଏଠି କିଛି ମିଳୁନାହିଁ ଆଉ ଭୁବେନେଶ୍ୱର କିଛି କାମ ମିଳିବନା ଆଉ ସିଏତ ଗଲାବେଳକୁ କିଏ ପଚାଶ ଟଙ୍କା ଦଉଛି କିଏ କହୁଛି ଶହେ ଟଙ୍କା ପଇସା କିଛି ଦଉନାହାନ୍ତି ତମେ ଦେ ତା'ହେଲେ ଏଠି କେଉଁ ଦିନ ଯିବା ଠିକ୍ ଠାକ୍ କରିକି ମୋ କତିକି ଖବର ଦେବ କେଉଁ ଦିନକୁ ଠିକ୍ କରିବା ଯିବିଟା କେଉଁ ଦିନକୁ ତା'ହେଲେ ବୁଝାସୁଝା କରିଦିଅ ବୁଝାସୁଝା କରିଦିଅ ମୁଁ ଏଠି କେଉଁ ଦିନ ଯିବା କଥା ଯିବି ଯେତେ ଶୀଘ୍ର ବୁଝିଦେଲେ ହବନା ଏଠି କେତେ ବସିବୁ ଘରେ ତା'ହେଲେ ଦିନେ ଦୁଇ ଦିନ ଭିତରେ ବୁଝିକିନି ଖବର ଦେଲେ ମୁଁ ହେଲେ ମୁଁ ଯିବି ଏ ଆଉ ଗୋଟେ କାମ ବୁଝ ଆଉ ଗୋଟେ କାମ ବୁଝ ମୁଁ ପା ଆଉ ଦୁଇ ତିନି ଜଣଙ୍କୁ କହିଛି ସେ ସେଇଠି ଭୁବନେଶ୍ୱର ରସୁଲଗଡ଼ରେ କାମ ହଉଛି ଆଉ କାଲି ପଅରିଦିନ ଆଡ଼କୁ ଯିବା ତୁମେ ଫୋନ୍ କରିବ ମୋତେ ହଉ ତା'ହେଲେ ରଖ